ମୁଇଁ ତ ବିଭିନ୍ନ ପ୍ରକାରେ ଜିନ୍ଷ ଲେଖି ଆଉ ଲେଖିଥିନି ଗଲା ହେଲା କି ମୋର୍ ଯାହା ମାନେ ରହୁଛି ମୁଇଁ ବେଶି ପ୍ରାୟ ମୁଇଁ ପଶୁ ପକ୍ଷୀ ମାନଙ୍କର୍ ବେଶି ପ୍ରିୟ କରସିଁ ସେଇଟା ଯହାଁ ଲେଖ୍ସିଁ ଯାହାର୍ ଫଳରେ କେନ୍ତି ପଶୁ ମାନଙ୍କୁ ପାଳା ହେସିଁ ପକ୍ଷୀମାନଙ୍କୁ କେମ୍ତି ପାଲା ହେସିଁ ସବୁ ହେଇଟା ମୋତେ ଭଲ୍ ଲାଗ୍ସିଁ ଯାହାର୍ ଫଲରେ ମୁଇଁ ଲେଖିଥିବାର୍ ବହି ଟା ଯେନ୍ତା କି ଆମର୍ ନିଜେ ପିଲାମାନେ ପଢ଼ିକିରି ଯେନ୍ତି ଆଗ୍କେ ବଢ଼ିପାରବେ କେମ୍ତି କଲେ ପଶୁମାନେ ରହିବେ କେମ୍ତି କଲେ ଭଲ୍ ପ୍ରଶଂସା ହେବା ସବୁ ଏନ୍ତା କି ଲେଖ୍ବା ଲାଗି ମୁଇଁ ଚାହେଁନା ଯାହାର୍ ଫଲରେ ଷ୍ଟେପ୍ ବାଇ ଷ୍ଟେପ୍ କେମ୍ତି ଛୁଆ ରୁ ବଡ଼୍ ହେବା କେନ୍ତି ପିଲାମାନେ ଯତ୍ନ କର୍ବେ କେତେବେଲେ ଦାନା ଦେବେ କେତେବେଲେ କାଣା ଟିକେ ଜ୍ଵର ହଉ ଥିବା କେତେବେଲେ କାଣା ହଉଥିବା ସବୁ ବିଷୟରେ କେନ୍ତି କାଣା ଜ୍ଵର ହେଲେ କେନ୍ତି କେନ୍ ଇନଜେକ୍ସନ୍ ମାର୍ବ କେନେ କାଣା କର୍ବ ସବୁ ଏମିତିକିରି ଇଥିରେ ଲେଖ୍ବା ଲାଗି ମୁଇଁ ଚାହୁଁଛେଁ